ଆଜ୍ଞା ମୁଁ ଆପ୍ କିମ୍ବା ୱେବ୍ସାଇଟ୍ରେ ମୋର ନିର୍ଦ୍ଦେଶକୁ ରେକର୍ଡ଼ କରି ରେଷ୍ଟୁରାଣ୍ଟକୁ ପଠାଇବାର କିଛି ସୁବିଧା ଅଛି କି ଯଦି ଅଛି ଟିକିଏ ମୋତେ ଯାଞ୍ଚ କରି ଜଣାନ୍ତୁ